ଆଗାମୀ ବର୍ଷରେ କୃଷି ଶିଳ୍ପ ଡ୍ରୋନ୍ ଡ୍ରୋନ୍ ସାହାଯ୍ୟରେ ସବୁ ବିହାନ ବୁଣାବୁଣି ବୁଣାବୁଣି କରିବ ଏବେ ଆଉ ବର୍ତ୍ତମାନ ପରିସ୍ଥିତିରେ କୌଣସି ଲୋକ ଓ କୌଣସି ଲୋକ କିଛି ବି ପାରିଶ୍ରମିକ କାମ କରିବା ପାଇଁ ଗ୍ରାମରେ ରହୁନାହାନ୍ତି ସେଇଥିପାଇଁ ଡ୍ରୋନ୍ ସାହାଯ୍ୟରେ ଆମେରିକା ଭଳି ଗ୍ରାମ ମଧ୍ୟ ଗ୍ରାମମାନଙ୍କ ମଧ୍ୟରେ ଡ୍ରୋନ୍ ସାହାଯ୍ୟରେ ସବୁ ବିହନ ବୁଣାବୁଣି ହବ ମେସିନ୍ ଦ୍ୱାରା ସବୁ କାର୍ଯ୍ୟ କଲେ ମେସିନ୍ ଦ୍ୱାରା ସବୁ କାର୍ଯ୍ୟ କଲେ ସବୁ ଆଗକୁ ବଢ଼ିବ କିଛି ସାହାଯ୍ୟ ମଧ୍ୟ ସରକାରଙ୍କ ତରଫରୁ ମିଳିପାରିବ ସରକାରଙ୍କ ତରଫରୁ ମିଳିଲେ ଲୋକମାନଙ୍କର ଆହୁରି ସହଜ ହେଇଯିବ ଆଉ